ଆମର ଏହି ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ସ୍ଥାନୀୟ ସଂରକ୍ଷଣମାନ ରହିଛି ଯେମିତି ମନ୍ଦିର ଆମର ଲିଙ୍ଗରାଜ ମନ୍ଦିର ରହିଛି ଏବଂ ତା ମରାମତି କରାଯାଉଛି ଆଉ ଲିଙ୍ଗର ଆମର ଯେମିତି ଧଉଳି ରହିଛି ଖଣ୍ଡଗିରି ଉଦୟଗିରି ବିଭିନ୍ନ ପ୍ରକାରର ସ୍ଥାନ ରହିଛି ଯାହାଦ୍ୱାରା ଆମର ଆମେ ସେ ସଫଳତାର ସହିତ ପଦକ୍ଷେପ ଗୁଡ଼ିକ ନେଇପାରୁଛୁ ଏବଂ ଆମେ ଇଣ୍ଡଷ୍ଟ୍ରୀ ମଧ୍ୟ ରହିଛି ସ୍ଵେରେଜ ଇଣ୍ଡଷ୍ଟ୍ରୀ ପ୍ଳାଣ୍ଟ ବିଭିନ୍ନ ପ୍ରକାରର ପ୍ଳାଣ୍ଟ ରହିଛି ଅକ୍ସିଜେନ ପ୍ଳାଣ୍ଟ ବିଭିନ୍ନ ସେହି ତା ମାଧ୍ୟମରେ ଆମେ ଲୋକମାନେ ସେଠି ରହି ଦୁଇ ପଇସା ରୋଜଗାର କରିପାରୁଛନ୍ତି ତାଦ୍ଵାରା ସରକାର ମଧ୍ୟ ନିଜର ଟିକସ ନେଇ ନେଇଛନ୍ତି ରାଜ୍ୟର ମଧ୍ୟ ଉନ୍ନତି ହେଉଛି ଲୋକମାନେ ବହୁତ ଲୋକ ସେଠି ନିଯୁକ୍ତି ପାଇ ନିଜର ପରିବାର ଆଉ ସଫରସମ ସଂସାର ଚଳାଇ ପାରୁଛନ୍ତି ଯାହା ପାଇଁ ଆମର କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ